ସାଧାରଣତଃ ପିଲାମାନେ ଭବିଷ୍ୟତରେ କୌଣସି ଗୋଟିଏ ଚାକିରି କିମ୍ବା ନିଯୁକ୍ତି କରିବା ପାଇଁ ପ୍ରଥମେ ଭଲ ପାଠ ପଢ଼ିବା ଉଚିତ ଆମ ଅଞ୍ଚଳରେ ଅନ୍ୟ ଦେଶକୁ ଯାଇ କାମ କରିଥାନ୍ତି ଯଦି ଆମ ଅଞ୍ଚଳରେ କୌଣସି ଛୋଟ ବଡ଼ କମ୍ପାନୀ କିମ୍ବା କଳକାରଖାନା ଥାନ୍ତା ତେବେ ଆମ ଅଞ୍ଚଳର ଲୋକମାନେ ନିଯୁକ୍ତି କିମ୍ବା କାମ କରିବା ପାଇଁ ଅନ୍ୟ ଦେଶ କିମ୍ବା ରାଜ୍ୟକୁ କାମ କରିବା ପାଇଁ ଯାଇନଥାନ୍ତେ ତେଣୁ ଉନ୍ନତ ନିଯୁକ୍ତି ସୁଯୋଗ ପାଇବା ପାଇଁ ଆମ ଅଞ୍ଚଳରେ କମ୍ପାନୀ କିମ୍ବା କଳକାରଖାନା କରିଲେ ଭଲ ହୁଅନ୍ତା ତେଣୁ ତେଣୁ ଆମ ଅଞ୍ଚଳରେ ପିଲାମାନେ ଅନ୍ୟ ଦେଶକୁ କାମ କରିବା ପାଇଁ ସହର କିମ୍ବା ରାଜ୍ୟକୁ ଯାଇଥାନ୍ତି ଅଞ୍ଚଳର ଯୁବକ ଓ ଯୁବତୀ ମାନେ ବେକାର ବେକାର ରହିଥାନ୍ତି ତେଣୁ ଆମ ଦେଶରେ